ନମସ୍କାର୍ ହଏ

ଏ ଗଛ୍ ପୁଟ୍ କେନ୍ତା ଲଗଲେଟା ଖାଇ ଦେଉଛନ୍ ହଁ ହଁ ହଁ ହଁ ବ୍ୟବସ୍ଥା କରମା ନାଇଁ ହେଲେ ବାଡ଼ା ହୁଡ଼ି ଦେମାର୍

ସେଇଟାକେ ସଫାସୁତରା କରମା ହଁ ହଁ ହଁ ହଁ ଆମେ ଆଦି ଆଠ ଦଶଦିନ୍ ଯିବାର୍ କର୍ ବେଶୀ ହଁ ହଁ ସେଟା କିଣାକୁଣି କରମା ନେଇ ହେଲେ ହଁ ହେନର୍ ବ୍ୟବସ୍ଥାଟେ ଯାଁ ଟା ବି କରମା ଆର୍ ନେଇଁ କଲେ ହେବ କାମ୍ ତ ବେଶୀ ହେଇଯାଉଛେ କେନ୍ତା କରମା ବୋଲ୍ ହଁ ହଁ

ହଁ ହଁ ହେନ୍ତା ଏକା ମାଛ୍ମାନେ କେନ୍ତା ହେଇଛେ କେତେ କେ ଜି ଲେଖା ହେଇଛେ ମାଛ୍ ହଁ ହେନ୍ତା କେ ବିକା ହଁ ହେନରୁ କିଆଁ ଔଷଧ ଗୁଟେ ଆନିବା ନାଇଁ ହେଲେ ଆରୁ ହଁ ହଁ ମୁଇଁ ଯିମି ନହେଲେ ଚାର୍ ପାଞ୍ଚଦିନ ଛାଡ଼ିକି କରିଆ ହଁ ହଁ ତମେ ବି ଆସିବ ହଁ ହଁ ଇଆଡ଼େ ରେଡ଼ି କରିକି ନେବି ନେଇ ହେଲେ ଆରୁ ହଁ ମୁଇଁ ନେମି ନାଇଁ ହେଲେ ଜାଲୁଆ ମାନକେ ଧରିକରି ମାରମା